ଦେଖନ୍ତୁ ସଂସ୍କୃତ ଏବଂ ଇଂରାଜୀ ପରି ଓଡ଼ିଆ ଭାଷା ମଧ୍ୟ ଅଲଗା ଭାଷା ଭଳି ପ୍ରଭାବିତ ହୋଇଛି ଯେମିତିକି ହିନ୍ଦୀ ବଙ୍ଗାଳୀ ଏହି ଭାଷା ଦ୍ଵାରା ଓଡ଼ିଆ ଭାଷା ବହୁତ ମାନେ ଏହି ଭାଷା ସହିତ ଓଡ଼ିଆ ଭାଷାର ବହୁତ ଜଡ଼ିତ ଅଛି କାହିଁକିନା ବଙ୍ଗାଳୀ ଭାଷା ହିନ୍ଦୀ ଭାଷାର ହିନ୍ଦୀ ଭାଷା ଓଡ଼ିଆ ଭାଷା ପାଖାପାଖି ସମାନ ଭାଷା ପ୍ରାୟତଃ ଲୋକମାନେ ବୁଝିଯାଆନ୍ତି କିନ୍ତୁ ଗୋଟେ ପ୍ରଭାବ ପଡୁଛି ଓଡ଼ିଆ ଭାଷା ଉପରେ ମାନେ ହିନ୍ଦୀ ଭାଷାଟା ପ୍ରାୟତଃ ଲୋକମାନେ ଆଜିକା ଦିନରେ ଲୋକମାନେ ତ ବାହାରକୁ କାମ କରିବାକୁ ଯାଉଛନ୍ତି ଓଡ଼ିଆ ଭାଷାର ଭ୍ୟାଲୁ ସେତେବେଳେ କିଛି ରହୁନାହିଁ କାରଣ ଯେକୌଣସି କାମକୁ ଆମେ ଯଦି ଯାଉଛନ୍ତି କୌଣସି ଇଣ୍ଟର୍ଭିଉ ଯଦି ଦେବା ଦେବାକୁ ଯାଉଛନ୍ତି ତା'ହେଲେ ସେଇଠି ଇଂଲିଶ୍ ଯଦି ପରୀକ୍ଷା କୌଣସି ଦେଉଛନ୍ତି ତା'ହେଲେ ସେଇଠି ଇଂଲିଶ୍ ଆଉ ହିନ୍ଦୀ ଯଦି ଆମେ କେଉଁଠୁ ଗୋଟେ କାମ କରୁଛନ୍ତି କାହିଁକିନା ସବୁ ମାନେ ରାଜ୍ୟର ଲୋକ ବସବାସ କରୁଛନ୍ତି କାହିଁକିନା ସେଇଠି ଆମେ ତ ଓଡ଼ିଆ ଭାଷାରେ ଆମେ କହିପାରିବାନି ସେଇଠି ଆମେ ହିନ୍ଦୀ କହିବାକୁ ପଡ଼ୁଛି ହିନ୍ଦୀ କହିଲେ ସମସ୍ତେ ବୁଝିପାରିବେ ଏହା ଦ୍ଵାରା କ'ଣ ହେଉଛି ନା ଆମ ଓଡ଼ିଆ ଭାଷାର ଯେଉଁ ଏଇଟା ସେଇଟା ନଷ୍ଟ ହୋଇଯାଉଛି ମାନେ ଓଡ଼ିଆ ଭାଷାଟା ମାନେ ଦିନକୁ ଦିନ ଲୋପ ପାଇଯାଉଛି ନିଜ ଭାଷା ଯେତିକି ପ୍ରଚଳନ ହେବା କଥା ସେଇଟା ହୋଇପାରୁ ନାହିଁ ଯାହା ଦ୍ଵାରା ପିଲାମାନଙ୍କର ଗ୍ରାମାଟିକାଲ୍ ପ୍ରୋବ୍ଲେମ୍ ଲେଖିବା ଶୈଳୀ ଏସବୁ ଜିନିଷ ପିଲାମାନେ ଆଜିକା ଡେଟ୍ରେ ଏମିତିକି ପିଲାମାନେ ପାଠ ପଢ଼ିକି ମାନେ ହେଉଛନ୍ତି ସେମାନେ ଓଡ଼ିଆ ଭାଷା ଠିକ୍ସେ ଲେଖି ପାରୁନାହାନ୍ତି ଏଇ ଜିନିଷଟା ବହୁତ ପ୍ରଭାବ ପଡୁଛି କାରଣ ଯଦି ଆମ ଭାଷା ଆମ ଭାଷାରେ ଯଦି ପ୍ରତ୍ୟେକ ଯେକୌଣସି ପରୀକ୍ଷା ପିଲାଙ୍କ ଚାକିରୀ ପାଇଁ ପରୀକ୍ଷା କିମ୍ବା ନିଜର କୌଣସି ପୁସ୍ତିକା ଲେଖିବା ଏସବୁ ଜିନିଷଗୁଡ଼ା ଯଦି ଟୋଟାଲ୍ ସବୁ ଆମ ସରକାରୀ କାର୍ଯ୍ୟ କାଗଜପତ୍ରଗୁଡ଼ିକ ଯଦି ଓଡ଼ିଆରେ ଲେଖାଯାଆନ୍ତା ପଢ଼ାଯାଆନ୍ତା ତା'ହେଲେ ଆମ ଓଡ଼ିଆ ଭାଷା ସବୁଦିନ ପାଇଁ ଜୀବିତ ହୋଇ ରୁହନ୍ତା ଓଡ଼ିଆ ଭାଷାର ପ୍ରାଧାନ୍ୟ ବଢ଼ନ୍ତା କିନ୍ତୁ ଏବେ କ'ଣ ହଉଛି ହିନ୍ଦୀ ଇଂଲିଶ୍ ଆଉ ଏଇ ଯେଉଁ ଭାଷା ଆମ ଓଡ଼ିଆ ଭାଷା ଉପରେ ପ୍ରଭାବ ପକାଉଛି ଯାହା ଆମ ଫଳରେ ଆମ ଓଡ଼ିଆ ଭାଷାଟା ବିଲୁପ୍ତ ହେବାରେ ଲାଗୁଛି